ହ୍ୟାଲୋ ଆଜ୍ଞା ଖମ୍ବେଶ୍ୱରୀ ଟ୍ରାଭେଲ୍ ଏଜେନ୍ସିରୁ କହୁଥିଲେ କି ମୁଁ ସମୀର କୁମାର ସାହୁ କହୁଥିଲି ଆମ ଘର ହଉଛି ଭଞଜନଗର ମୋର ସାଙ୍ଗ ଗୋଟେ ଜନ୍ମସ୍ଥାନକୁ ମୋର ଯିବାକୁ ଚାହୁଁଛି ମୋ ବାପା ମାଆ ଭାଇ ଭଉଣୀ ଆଉ ମୋ ସ୍ତ୍ରୀ ସମ୍ବଲପୁର ଯିବାକୁ ଚାହୁଁଛି ମୋର ସେ କାରଣ ସେଇଟା ମୋର ଜନ୍ମସ୍ଥାନ ଆପଣଙ୍କର ଗାଡ଼ିଫାଡ଼ି ଟିକେ ଦେଇଥିଲେ ଭଲ ହୁଅନ୍ତା ଆପଣ ଆମେ ପାଞ୍ଚ ଜଣ ଛଅ ଜଣ ଖଣ୍ଡ ଯାଇଥାଆନ୍ତୁ ଆଉ କେମିତି କ'ଣ ଭଡ଼ା ଅଛି ଟିକେ କୁହନ୍ତୁ କାରଣ ଏଇଠୁ ସମ୍ବଲପୁରରୁ ଭନର ସମ୍ବଲପୁର ହେଉଛି ଗୋଟେ ଦୁଇଶହ ଅଢ଼େଇ ଶହ କିଲୋମିଟର ହେବ ଆଉ କମ୍ସେ କମ୍ ସେ ତ ଗୋଟେ ରାତି ଲାଗିଯିବ ଆପଣ ଟିକେ ଆମ ଘର କଥାବର୍ତ୍ତା ହୋଇକରି ଜଣେଇବୁ ଆଉ ଟିକେ ଠିକ୍ ଠିକ୍ ରେଟ୍ ଟିକେ ଜଣେଇବେ ଟିକେ ବେଶୀ ରେଟ୍ କହିପକେଇବେନି ଆଜ୍ଞା ହେଲା ଫ୍ୟାମିଲି ଆଉ ଭଲ ଡ୍ରାଇଭରଟେ ପଠେଇ ପଠେଇବେ ଆଉ ଡ୍ରିଙ୍କଫିଙ୍କ କରିଥିଲେ ତ ବିଜାର ହବ ଭଲ ଡ୍ରାଇଭରଟେ ପଠେଇଦଲେ ଆମେ ଭଲ ଶାନ୍ତିରେ ଯିବୁ ଶାନ୍ତିରେ ଆସିବୁ ଆଉ ଇଏ ଜଣେଇେବେ ଆଜ୍ଞା ଜଲ୍ଦି ଟିକେ ରେଟ୍ ରେଟ୍ଟା କେମତି କ'ଣ ରେଟ୍ ଅଛି କିଲୋମିଟର ୱାଇଜ୍ ମୁଁ ସେଟଲ୍ କରିକି ଆମ ବାହାରିବୁ ଡ଼େଟ୍ କହିବୁ ଫିକ୍ସ କରିବୁ ଆଉ ରଖୁଛି ଆଜ୍ଞା